ହ୍ୟାଲୋ ହଁ କ'ଣ କରୁଥିଲୁ ଏହିଟି ବସିଛି ଆଉ ଆଉ ବାପା କ'ଣ ରଜକୁ ଯାଇଥିଲେ ତୁମ ଆଡ଼େ କ'ଣ ନେଇଥିଲେ ଆଉ ପୋଡ଼ ପିଠା କହୁଥିଲେ ମାଙ୍କୁ ଦେବାପାଇଁ ଦେଇଥିଲେ

ଆଉ ଜ୍ୱାଇଁ ପାଇଁ ଡ୍ରେସ୍ ଆଉ ଶାଗ ନେଇଥିଲେ କିଲୋ ବାରିରୁ ମିଠା ନେଇଥିଲେ ପୋଡ଼ ଆଲୋ ମୁଁ ଗୋଟିଏ ଶାଢ଼ୀଟେ ଦେଇଥିଲି ନେଇଥିଲେ କିଲୋ

ଆଉ ବାପା ଯାଇଥିଲେ ଖାଲି ଆଉ ମା ଯାଇନଥିଲେ ହଁ କ'ଣ କରିଥିଲୁ ଖାଇବାକୁ ଆଲୋ ମା ତ ମଟନ ଖାଆନ୍ତିନି

କେବେ ଆସିବୁ ଗାଁକୁ ମୋ ପାଇଁ ସେ ପୋଡ଼ ପିଠା ଆଣିଥିଲେ କହିଥିଲି ମା କୁ କହିଥିଲି ପୁଅ ପାଇଁ ପ୍ୟାଣ୍ଟ ସାର୍ଟ ଆଣିବୁ ଭଲ ଫୁଲ୍ ପ୍ୟାଣ୍ଟ ସାର୍ଟ କହିଥିଲି ଆଣିଥିଲା ଆଉ ଝିଅ ପାଇଁ କହିଥିଲି ପାଉଁଜି ଆଣିବା ପାଇଁ ଆଣିଥିଲା ଆଣିଥିଲା ଆଉ ରଜ ହଁ ଭଲ ହେଉଛି ଦୋଳି ହୋଇଛି ନିଶୁଣି ଦୋଳି ଚକ୍ରୀ ଦୋଳି ହଁ ଦେଖିବା ଯିବୁ ଆଉ କହୁଥିଲି ଯିବା ପାଇଁ ସେ କହୁଥିଲା ଆଗରୁ ଭଲ ଲାଗୁଥିଲା ବୋଲି ଆମ ଗାଁରେ ମୁଁ କହିଲି ଯିବା ଆଉ ହଁ ତା'ହେଲେ ଯିବୁ ଆଉ ପୁଅଟାର ଛୁଟି ନାହିଁ ତ ସେଥିପାଇଁ ଯିବାକୁ ଟିକେ ୟେ ଲାଗୁଛି ଆଉ

ହଁ ତା'ହେଲେ ରଜ ଦିନ ଯିବାକୁ ପଡ଼ିବ ଖରା ହେଉଛି ଯେ ଖରା ଦିନେ ଛୁଟି ହୁଏ କ'ଣ କହିଲୁ ହଁ ହେଉ ଆଉ ମାଣ୍ଡିଆ କେମିତି ଜନ୍ତିକିନା କେମିତି କ'ଣ କଡ଼େଇରେ ହେଉ ଆଉ ଦେଶୀ ଅଣ୍ଡା ନେବି କିଲୋ

ହେଉ ନା କୁକୁଡ଼ା ନେବି ଦେଶୀ କୁକୁଡ଼ାଟେ ମୁଁ କହିଲି ଗୋଟିଏ କୁକୁଡ଼ାଟେ ନେଇଯାଇଥାନ୍ତି ଅଛି ରଜ କ'ଣ କେମିତି କରୁଛ

ହେଉ କ'ଣ କେମିତିଆ ରଙ୍ଗର ଶାଢ଼ୀ ଆଉ ଶାଶୁ ଶ୍ୱଶୁର ଭଲ ଅଛନ୍ତି କ'ଣ କରୁଛନ୍ତି ବୋଉ ତାଙ୍କ ଦେହ ଭଲ ଆଉ ବାପା

ହେଉ ମୁଁ ରୋଷେଇ କରିବି ଯାଉଛି ଆଁ